ହଁ ସାର୍ ନମସ୍କାର ହଁ ସାର୍ ହ୍ୟାଲୋ ହଁ ସାର୍ ନମସ୍କାର ହଁ ସାର୍ ଶ୍ରୀକାନ୍ତ କହୁଥିଲି ଗୋବରାରୁ କହୁଥିଲି ହଁ ମୋର ଟିକେ ଦେହ ଟିକେ ସୁସ୍ଥ ଅଛି ତ ମାନେ ମେଡ଼ିକାଲ୍ ଟିକେ ଯିବା ପାଇଁ ଟିକେ ଅଛି ଯେ ଆପଣ ଆସିଛନ୍ତି କି ଏବେ ଅଛନ୍ତି ମେଡ଼ିକାଲ୍ରେ ଅଁ ହଁ ହଁ ହଁ ମୋର ଟିକେ ଅପରେସନ୍ ଟିକେ କରିବାର ଥିଲା ତ ମାନେ ଯେଉଁ ଗୋଡ଼ ଗୋଡ଼ଟା ଟିକେ ଅପରେସନ୍ କରିବାର ଥିଲା ତ ମାନେ ପଡ଼ିକିରି ଗୋଡ଼ଟା ଟିକେ ମାନେ ଫାଟି ଯାଇଛି ତ ସେଥିପାଇଁ ଟିକେ ଅପରେସନ୍ କରିବାର ଥିଲା ଟ୍ରିଟମେଣ୍ଟ ଟିକେ ଏବେ ହୋଇପାରିବ ବି ଏବେ ଆକା ମାନେ ଯିବି ଏବେ ଆକା ଯିବି ବୋଲି ବାହାରିଛି ଯେ ଆପଣ ଏବେ ଅଛନ୍ତି କି ପୁରା ନାଁ ଗହଳି ଅଛି ନାଁ କ'ଣ ନାଁ ଠିକ୍ ଠାକ୍ ସବୁ ଅଛି ଏବେ ହଁ ଆଉ ଗହଳି ବେଲେ ସାର୍ ଗଲାବେଳେ ଆମର ଯେଉଁ ମାନେ ଏଣ୍ଟ୍ରି ସମୟରେ କ'ଣ ଲେଖିବାକୁ କ'ଣ ପଡ଼ୁଛିକି ମାନେ ଏଣ୍ଟ୍ରି କଲାବେଳେ କ'ଣ ଫିଲ ଫର୍ମ ଫିଲ୍ଅପ୍ କ'ଣ ହଁ ହଁ ହଁ ହଁ କ'ଣ କରିବାକୁ ପଡ଼ୁଛି କି ହଁ ହଁ ହଁ ହଁ ହଁ ହଁ ଏଡ଼୍ରେସ୍ ନମ୍ବର ଏଯାକ ଦେଲେ ଆଉ କ'ଣ ଫିସ୍ ଫିସ୍ କ'ଣ ଦେବାକୁ ପଡ଼ୁଛିକି ମାନେ ଯେଉଁ ଷ୍ଟାର୍ଟିଙ୍ଗରେ ଆମର ଯେଉଁ ରହୁଛି ମେଡ଼ିକାଲରେ ଯେଉଁ ଗୋଟେ ଫିସ୍ ରହୁଛି ନାଁ ଗୋଟେ ଯେଉଁ ଦୁଇଶହ କି ତିନିଶହ କି ଯାହା ଷ୍ଟାର୍ଟିଙ୍ଗରେ ରହୁଛି ସେଇଟା କ'ଣ ଦରକାର ନାଁ ମାଗଣା ନାଁ କ'ଣ ଓହୋ ସରକାରୀ ମେଡ଼ିକାଲ ବେଲେ ଏଇଟା ଠିକ୍ ରେ ଲାଗିବ ମୁଁ ଭାବିଥିଲି ପ୍ରାଇଭେଟ୍ ହେଇଥିଲେ ମାନେ କ'ଣ ଲାଗୁଥିଲା ବୋଲି ଭାବୁଥିଲି ଗଭର୍ଣ୍ଣମେଣ୍ଟ ନାଇ କି ହଁ ହେଲେ ସାର୍ ଏଇଟା ମାନେ ଦେଖିବାକୁ ଗଲେ ଠିକ୍ ଠାକ୍ ମାନେ ହେଇଯିବ ନା ଗୋଡ଼ଟା କାରଣ କ'ଣ ହେଲେ ମୋର ଆଗକୁ ମାନେ ଆର୍ମିରେ ସେହି ଇଣ୍ଟରଭ୍ୟୁ ଗୋଟେ ଅଛି ତ ମୁଁ ଯିବି ଠିକ୍ ସମୟରେ ଯଦି ଠିକ୍ ହୋଇପାରିଲା କାରଣ ମୋର ଏଇ ମାସରେ ଅଛି ବୁଝିଲେ ଯାହାହେଲେ ଗୋଟେ ପନ୍ଦର ଦିନ ଭିତରେ ଠିକ୍ ହେଇଗଲା ବଲେ ମୁଁ ରନିଙ୍ଗ୍ ଫନିଙ୍ଗ୍ ଦୌଡ଼ି ପାରିବି କି ଯାହାବି କରିପାରିବି ହେଇପାରିବ ନା ହଁ ହଁ ହଁ ହଁ ହଁ ହେଲେ ଆପଣ ଆପଣ ଅପରେସନ କଲା ପରେ ଆଉ କ'ଣ ମାନେ ବ୍ୟାଣ୍ଡେଜ ଦେଇକି କ'ଣ ମେଡ଼ିସିନ୍ ପତ୍ର କ'ଣ ଦେବାକୁ ପଡ଼ିବ ନାଁ କ'ଣ ଆମର ହଁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଅଛି ମୁଁ ବି ଶୁଣିବାକୁ ପାଉଥୁଲି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ମୁଁ ଧରିକିରି ଯିବି ବୋଲି ଭାବୁଥିଲି ତ ଆପଣ କହିଲେ ଠିକ୍ ଅଛି କ'ଣ ସେଥିରେ କ'ଣ କିଛି ମିଳୁଛିକି ମାନେ ଆମକୁ ଗଭର୍ଣ୍ଣମେଣ୍ଟ ସହାୟତା କିଛି ଅଁ ହଁ ହଁ ଫିପଟି ପରସେଣ୍ଟ୍ ଡିସକାଉଣ୍ଟ୍ ହଉଛି ନାଇକି ତ ଭଲକଥା ତାହେଲେ ମୁଁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଦେଖାଇବି ଆପଣ କରିବି ବୋଲି ଭାବୁଛି ଆଉ ହଁ ହଁ ହଁ ହଁ ହଁ ହଁ ହଁ ତ ଭଲସେ ଦୌଡ଼ିକିଯିବ ନାଇକି